ବର୍ତ୍ତମାନ କ୍ଷେତ୍ରରେ ତ ଲୋକ ପଶୁପାଳନ କିଏ ବେଶୀ ଗୁରୁତ୍ଵ ନାଇ ଦେବାର୍ ଆଗକାଳରେ ଯେନ୍ତା ପଶୁପାଳନ୍ କରୁଥିଲେ ସେ ପଶୁପାଳନ ହେଉ ବଲଦ୍ ଗାଈ ପଶୁପାଳନ୍ କରିକିରି ସେମାନେ ଜୈବିକ ଖତ ପାଇପାରୁଥିଲେ ତାଙ୍କର୍ ମଳମୂତ୍ରରୁ ଯେନ୍ ଜୈବିକ ଖତ ତା'ର୍ମାନେ ଆମେ ଚାଷ ଜମିରେ ଲଗେଇ ପାରୁଥିଲା ଆମର୍ କୃତ୍ରିମ ଆମର କମ୍ପୋଷ୍ଟ୍ କମ୍ପୋଷ୍ଟ୍ ଖତକେ ଆମେ ତା'ର୍ମାନେ ଗୁଟେ ମାଟିକେ ସେଟା ଉର୍ବର୍ କର୍ବାର୍କେ ତା'ର୍ମାନେ ଆମର୍ ଶସ୍ୟ ଆହୁରି ଉନ୍ନତତର କରିକିରି ଆମେ ଗୁଟେ ଆମେ କେମିକାଲ୍ ରାସାୟନିକ ଦ୍ରବ୍ୟର ବାରଣ କରିକିରି ଆମେ ଯେନ୍ ଭଲ୍ ଜିନିଷ୍ଟା ଉତ୍ପାଦନ କରୁଥିଲା ସେଟା ମିଲୁଥିଲା ତା'ର୍ ସାଙ୍ଗେ ସାଙ୍ଗେ ଆମେ ଗୁଟେ ବଲଦ୍କେ କିମ୍ବା ଗୁଟେ ମଇଁଷିକେ ଆମେ ହଲ୍ କରିକିରି ସେଟା ମାନେ ଗୁଟେ ନେଚୁରାଲ୍ ଉପ୍ରେ ଆମେ ଚାଷ କରୁଥିଲା ଇହାଦେ କା'ନ ଟ୍ରାକ୍ଟର୍ ବଡ଼ ବଡ଼ ପାୱାର୍ ଟିଲର୍ ମେସିନ୍ ସାହାଯ୍ୟରେ ଚାଷ କରା ହେଉଛେ ତା'ର୍ ସାଙ୍ଗେ ସାଙ୍ଗେ ପରିବେଶ ପ୍ରଦୂଷଣ ହେଉଛେ ତ ଇତା ଗୁଟେ ଖରାପ୍ ଯାନ୍ତ୍ରିକ ବ୍ୟବହାର ଦ୍ୱାରା ଏ'ଟା ଗୁଟେ ଖରାପ୍ ପ୍ରଭାବ ପଡ଼ୁଛେ ପରିବେଶ ଉପ୍ରେ ଆଗ୍ରୁ ଯେନ୍ଟାକି ଜୈବିକ ଖତ ମଳମୂତ୍ର ଦ୍ୱାରା ଗାଈ ଗୋରୁର ସେଟା ଆମେ ବ୍ୟବହାର୍ କରିକି ଚାଷ ଜମିକି କରୁଥିଲା ତ ସରକାର ପଶୁପାଳନ କ୍ଷେତ୍ରରେ ବହୁତ୍ ଜିନିଷ୍ ସୁବିଧା ସୁଯୋଗ୍ ଦେଉଛନ୍ ପଶୁପାଳନ୍ କର୍ବାର୍କେ ପଇସା ଦେଉଛନ୍ ଋଣ ଦେଉଛନ୍ ଗୁହାଲ୍ ବନାବାର୍ ଲାଗି ମାନେ ଘର୍ ଦେଉଛନ୍ ଆରୁ ଲୋକଙ୍କୁ ସଚେତନ କରୁଛନ୍ କି ପଶୁପାଳନ କର ଯାହାଦ୍ୱାରା କିି ଆମେ ଗାଈ ମେଣ୍ଢା ପାଳନ କରିକିରି ତା'ର କ୍ଷୀର ପାଇପାର୍ମା ତା'ର୍ ସାଙ୍ଗେ ସାଙ୍ଗେ ଭଲ୍ ଭଲ୍ କ୍ଷୀରରୁ ଉତ୍ପାଦନର ଜିନଷ୍ ମାନେ ଆମେ ବ୍ୟବହାର୍ କରୁଛନ୍ ସେଥିପାଇଁ ସରକାର ଏଇ ପ୍ରକାର୍ ସୁପାରିଶ୍ କରୁଛନ୍ କି ଭଲ୍ ଭଲ୍ ଜିନିଷ୍ ମାନେ ଆମେ ତମେ ଗାଈ ଗୋରୁ ପାଳନ୍ କର ବୋଲିକିରି ସୁପାରିଶ୍ କରୁଛନ୍